ହଁ ହ୍ୟାଲୋ ହଁ ବଲାଙ୍ଗୀର୍ର ଆମର୍ କେଁ ଆଜି ସିନେମା ହଲ୍ରେ ଟିକେଟ୍ କଟା ହେଇଛି ଆସବା ହଁ ମୁଇଁ ତ ବାହାରି ସାରିଲିନ୍ ତୁମେ ମୁଁ ଏଇତ ଯିବି ଖାଲି ତୁମର୍ ଭାଇଟି ଯିବି କୋହୁଥିଲା କି ଯେ ତାର୍ କାମ୍ ଟେ ଅଛି ବୋଲେ ନେଇଁ ଯାଇ କହିଲା ତୁମେ କିଏ ଆସିଛ୍ କି ତ ମୁଇଁ ତ ଟିକେଟ୍ ବୁକିଂ କରିନି ଯେ ଦୁଇଟା ଟିକେଟ୍ ଆଗୁରୁ ମୋର୍ ସାଙ୍ଗଟେ ଥିଲା ହେନେ କାମ୍ କରୁଥିଲା ତ କହେଲି କି ସେ କରିନେଇଛି ଦୁଇଟା ଟିକେଟ୍ ଆମର୍ ଦୁଇଜଣଙ୍କରଟା ତ କାହା ସାଙ୍ଗେ ଆସିଯାଅ ଆଉ ଗୋଟେ କରିନବା ଆଉ ହଁ ବୋଲେ କେତେବେଲେ କେଁ ବାହାରିବ ତମେ ବସ୍ରେ ଆସବା ନା ବାଇକ୍ରେ ହଁ ବାଇକ୍ରେ ଆସିବ ହଁ ତ ଜଲ୍ଦି ଆସବ୍ ତ କାଣା ଖାସ୍ କି ଅର୍ଡ଼ର୍ ତ କରିନବା ହେନ୍ କାଣା ଖାଇସ୍ କି

ତ କାଣା କାଣା ଖାଇସ୍ ସେଇଟା ତ ତ ଚିପ୍ସ୍ ଚିପ୍ସ୍ କହ କେଁ ଚିପ୍ସ୍ ଖାଇସ୍ ବୋଲେ ହଁ ମଜା ତ ନାଇଁ ଲାଗେ ଯେ ଠିକ୍ ଅଛି ମୁଇଁ ତ ଛଟା ଅର୍ଡ଼ର୍ କରିଦଉଛି ହେଲା ଛଅଟା ବେଲେ ମ୍ୟାଟିନ୍ ସୋ ପରେ ଫେର୍ ସେକେଣ୍ଡ ଟାଇମ୍ରେ ହେତି ଲାଗି ଛଟା ଅର୍ଡ଼ର୍ କରିନଉଛି ତ ଜଲ୍ଦି କରି ଟିକେ ଆସବ ହେଁ ତ ଦଶରୁ ଷ୍ଟାର୍ଟ୍ ହେସି ତ ଦଶରୁ ସାଢ଼େ ବାର ତ ଜଲ୍ଦି କରି ଆସିବ ବୋଲେ ରୁ ଦେଖି ହବା ତ ହଁ ବୋଲେ ଜଲ୍ଦି ଆସବ ଏଁ ମୁଇଁ ତ କେତେ ବେଲୁ ବାହାରି କରି ଅଧା ଦୂର୍ ପଲେଇ ଆଇସାରିଲନ୍ ହଁ ତୁମେ ଯଦି ଆସିବ ଜଲ୍ଦି ଟିକେ ଆସବ ଏଁ ହଁ ଆମେ ବାଇକ୍ରେ ପଲେଇ ଆସ୍ଛୁଁ ମୁଇଁ ତ ଏକଲା ଆସ୍ଛି ମୋର୍ ଭାଇ ନାଇଁ ଆସ୍ଛି ମୁଇଁ ଖାଲି ଏକଲା ଆସ୍ଛି ତମେ ଭଲ୍ ହେତା ତୁମେ ଯଦି ଜଲ୍ଦି ଆସି ସାଢ଼େ ନଅ ତ ହେଲା ନଅ ଆଉ ଅଧା ଘଣ୍ଟା ହଁ ଏଁ ରଖୁଛି ସେ